ମୋର ମନେ ଅଛି ଆମର ଗୋପବନ୍ଧୁ ଦାସଙ୍କର ଗୋଟିଏ ପଦ ସେ ଲେଖିଥିଲେ ଯେ ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ ହୁଏ ତ ମୁଁ ଭାବୁଛି ମାନେ କି ଦର୍ଶନ ତାଙ୍କର ଏତିକି ଭିତରେ ସିଏ କ'ଣ କେତେ ଦର୍ଶନ ଦେଇ ଯାଇଛନ୍ତି ମଣିଷ ସଭ୍ୟତାକୁ ମଣିଷ ଜାତି କି ଯେ ହିନ୍ଦୁ ତା ନିଜ ସ୍ୱାର୍ଥ ପାଇଁ ଜନ୍ମ ହେଇନି ତାର ସ୍ୱାର୍ଥ ହେଉଛି ଯେତେବେଳେ ସେ ଦୁନିଆ ପାଇଁ ନିଜକୁ ବଳି ଦେବ ସେତିକି ବେଳେ ତା'ର ଜନ୍ମର ସାର୍ଥକତା ଏଇଟା ହେଉଛି ହିନ୍ଦୁ ଧର୍ମର ଦର୍ଶନ ଲେଖି ଦେଇ ଯାଇଛନ୍ତି ସେ କିଏ ଆମର ଗୋପବନ୍ଧୁ ଦାସ ମାନିବାକୁ ପଡ଼ିବ ସେମାନଙ୍କର ସେତେବେଳର ଥଟ୍ ଯାହା ଥିଲା ସେମାନେ ଯେଉଁଭଳି ଚିନ୍ତା କରୁଥିଲେ ଆଉ ଏଇଟା କାହିଁକି ମୁଁ ଏତେ ପ୍ରଭାବିତ ହେଇଛି ନା ଦେଖନ୍ତୁ ଯେତେ ଧର୍ମ ଅଛି ବିଶ୍ୱରେ ହିନ୍ଦୁ ଧର୍ମର ଦର୍ଶନ ହିନ୍ଦୁ ଧର୍ମର ଫିଲୋସଫି ଏସବୁ ବୋଧେ ଅନନ୍ୟ କୋଚିତ୍ ଦେଖିବାକୁ ମିଳେ ଏହି ଯେମିତି ଆମର ସେତେବେଳେ କିଏ ରାମକୃଷ୍ଣ ପରମହଂସ ଥିଲେ ବିବେକାନନ୍ଦ ଥିଲେ ଯିଏ କି ପାଞ୍ଚ ମିନିଟ୍ ପାଇଁ କହିବାକୁ ଯାଇକି ଦିନସାରା ଗପିଲେ ବି ବିଦେଶୀ ଲୋକ ଉଠି ନଥିଲେ ତାଙ୍କ ସଭାରୁ ଏବଂ ଭାରତର ଦର୍ଶନକୁ ସେତେବେଳେ ସେମାନେ ଏତେ ସମ୍ମାନ ଦେଇଥିଲେ ସେଇ ଦୃଷ୍ଟିରୁ ମୋତେ ଏ ଲେଖାଟି ପ୍ରଭାବିତ୍ କରେ